ମୁଁ ସକାଳରେ ଗୋଟିଏ ପୋଖରୀ ସାଇଡ଼୍ ଯାଉଥିଲି ସେ ପାଖରେ ଦେଖିଲି ଯେ ଗୋଟିଏ ପିଲା ବି ଯାଉଥିଲା ମୁଁ ତାକୁ ପଚାରିଲି ଯେ କ'ଣରେ ସକାଳୁ ତୁ କେଉଁଠିକୁ ଯାଉଛୁ ସେ କହିଲା ଯେ ମୁଁ ପୋଖରୀକୁ ପହଁରିବା ଶିଖିବାକୁ ଯାଉଛି ଆଉ ଆପଣ ମୋତେ ପଚାରିଲା ଯେ ସେ ଆପଣ ବି ଜାଣିଛନ୍ତି କି ପହଁରିବା ମୁଁ କହିଲି ହଁ ମୁଁ ବି ଜାଣିଛି ପହଁରିବା ପିଲା କହିଲା ଆପଣ କ'ଣ ମୋତେ କିଛି ପହଁରିବାରେ ଉପଦେଶ କିଛି ଦେବେ କି ମୁଁ କହିଲି ହଁ ମୁଁ କହିଲି ଯେ ପହଁରିବା ଶିଖିବା ପାଇଁ ଆମକୁ ପାଣିକୁ ଡର ଡରିବା ନାହିଁ ଆଉ ସାହସ ଥିବାର ଅଛି ଆଉ ପାଣି ପାଣିକୁ ବି ଡରିବା ନାହିଁ କି ସାହସ ବି ସାହସ ବି କରିବା ଆଉ ଆମ ଚାରିଟି ହାତ ଗୋଡ଼ ସାହାଯ୍ୟରେ ଆମେ ପହଁରି ପାରିବା ଆଉ ଧୀରେ ଧୀରେ ଅଭ୍ୟାସ କଲେ ଅଟୋମେଟିକ୍ ହୋଇଯାଏ ଆଉ ଧୀରେ ଧୀରେ ଆମେ ବହୁତ ଭଲରେ ପହଁରିବା ଶିଖିପାରୁ ଶିଖିପାରିବା ମୁଁ ତାକୁ ସେତିକି କହି ଚାଲି ଆସିଲି ଚାଲି ଆସିଲି ଆଉ ସେ ପହଁରିବା ଶିଖିଲା